ମୁଁ ଲୁଗାପଟା ସଫା କରିବା ପାଇଁ ବହୁତ କମ୍ ପାଣି ବ୍ୟବହାର କରେ ଆଉ ମୁଁ ପ୍ରଥମେ ତ ସାବୁନୁ ଗୁଣ୍ଡ ଗୁଣ୍ଡ ଏବଂ ପାଣିରେ ଲୁଗାପଟା କୁ ବତୁରେଇ କିନା ତା'ପରେ ତାକୁ କାଚି କାଚିକି ଧୋଇ ଦିଏ ମୁଁ ପାଣିକି ଧୋଇଲା ପାଣିକି ବହୁତ ବହୁତ ବହୁତ ନିଟ୍ ଆଣ୍ଡ କ୍ଲିନ୍ ଭାବରେ ସଫା କରେ ଆଉ ମୁଁ ଆମ ଘରେ ମଧ୍ୟ ସମସ୍ତେ ବହୁତ ଭଲ ଭାବରେ ସଫା କରନ୍ତି ଆଉ ମୁଁ ଆମେ ବହୁତ କମ୍ ପାଣି ଯେଉଁ କମ୍ ପାଣିରେ ଲୁଗାପଟା ସଫା କରୁ ମୁଁ ବହୁତ ଲୋକଙ୍କୁ ଲକ୍ଷ କରିଛି ଯେଉଁ ମାନେ ବହୁତ ପାଣି ବ୍ୟବହାର କରନ୍ତି ଲୁଗାପଟା ସଫା କରିବାରେ କିନ୍ତୁ ମୁଁ ବହୁତ କମ୍ ପାଣି ବ୍ୟବହାର କରେ